ହଁ ହ୍ୟାଲୋ ହ୍ୟାଲୋ ହଁ ହଁ ହଁ ମ୍ୟାଡ଼ମ୍ କୁହନ୍ତୁ କେଉଁଠିକି ଯିବି କ'ଣ ଥିଲା କୁହନ୍ତୁ ଆଜ୍ଞା ଆଜ୍ଞା କେଉଁଠିକି ଯିବେ ମ୍ୟାଡ଼ମ୍ ପୁରୀ ଯିବେ କି ଆଜ୍ଞା ଆଜ୍ଞା ପୁରୀ ଯିବେ ଆଉ କେଉଁଠିକି ଯିବେ କହିଲେ ହଁ ହଁ ଠିକ୍ ଅଛି ମ୍ୟାଡ଼ମ୍ ଅଛି ମନ୍ଦିର ଅଛି ଆମ ଶ୍ରୀକ୍ଷେତ୍ର ଅଛି ଆଉ ଆମର ସିଆଡ଼େ ବଳରାମ ଅଛି ଆଉ ଜଗନ୍ନାଥ ଆହୁରି ଏପଟେ ଅଛି ସମୁଦ୍ର ଅଛି ଆହୁରି ଚନ୍ଦ୍ରଭାଗା ଅଛି କୋଣାର୍କ ଯିବେ ବହୁତ ପାଖାପାଖି ଜାଗା ଅଛି କ'ଣ କହୁଛନ୍ତି ଯିବେ କହୁଛନ୍ତି କେତେ ଜଣ ଯିବେ ମାନେ ଟାଇମ୍ଟା କୁହନ୍ତୁ କେଉଁ ସମୟରେ ଯିବେ ରାତି ଯିବେ ନା ନାଇଟ୍ ଡେ ଯିବେ ରାତି ଯିବେ ନା ଦିନେ ଯିବେ ସକାଳେ ସକାଳେ ଟାଇମ୍ଟା କହିଲେ ମ୍ୟାଡ଼ମ୍ ସମୟଟା ନଅଟା ବେଳେ ବାହାରିବେ ଆଉ ନଅଟା ବେଳେ ବାହାରିବେ କହିଲେ କେଉଁ ତାରିଖଟା କହିଲେନି ଆଜ୍ଞା ଆଜ୍ଞା କେଉଁ ତାରିଖରେ ଯିବେ କହିଲେ ଅଠେଇଶ ଆଉ କ'ଣ ଲଗେଜ୍ ନେଇକି ଯିବେ ନା କ'ଣ ଏମିତିଆ ମାନେ କ'ଣ ସାମାନ୍ ପତ୍ର ନେଇକି ଯିବେ ହଁ ମାନେ ବୁଲିବା ପାଇଁ ପୁରୀଟା ହେଉଛି ମ୍ୟାମ୍ ଓଡ଼ିଶାରେ ଫେମସ୍ ଅଛି ବହୁତ ଭଲ ଜାଗା ତୀର୍ଥସ୍ଥାନ ଆଉ ସେଇଠି ଯିବେ ଆଉ କୋଣାର୍କ ବି ଅଛି ସେଇଠି ବି ଯିବେ ଆହୁରି ଆଉ କୋଣାର୍କରୁ ସୂର୍ଯ୍ୟ ମନ୍ଦିର ବି ବୁଲିଯିବେ ଆଉ ସମୁଦ୍ର କୂଳ ଯିବେ ଏ ଆମ ପୁରୀ ସମୁଦ୍ର କୂଳ ଯିବେ ଆହୁରି ହଁ ହଁ ଯେଉଁ ଜାଗା କହିବେ ସେ ଏରିଆ ଯିବା ସବୁ ବୁଲାବୁଲି କରିକି ଆସିବେ ସବୁଠୁ ସବୁଠୁ ଭଲ ଜାଗା ହେଉଛି ପୁରୀ ତୀର୍ଥସ୍ଥାନ ଆଉ କେଉଁଠି ହେବ ଗୋଟେ ମନ୍ଦିରଠୁ କେତେ କିଲୋମିଟର୍ ହେବ ହେବ ଗୋଟେ ମାନେ ପାଞ୍ଚ କିଲୋମିଟର୍ ଭିତରେ ପଡ଼ିବ ଆଉ ହଁ ଆଉ କେଉଁଠିକି ଯିବାକୁ ଚାହୁଁଛନ୍ତି କୋଣାର୍କ ଲାଗିଯିବ ସତୁରି କିଲୋମିଟର୍ ବୋଧେ ହଁ ସତୁରି ଭିତରେ ଲାଗିଯିବ ଆଉ ରାମଚଣ୍ଡୀ ମନ୍ଦିର ବି ଅଛି ଆଉ ନା ନା ହଁ ପୁରୀ ଗଲା ବେଳକୁ ବାଟମଙ୍ଗଳା ଦର୍ଶନ କରିକି ଯିବେ ଆଉ ପୂର୍ବ ପଡ଼ିବ ଆଉ ନାଇଁ ନାଇଁ ହଁ ନାଇଁ ନାଇଁ ଏତେ ତ ଜର୍ନୀ କରିହେବନି ମାନେ ପ୍ରେସର୍ ରହିବ ମାନେ ଦେଖ ଦାୟିତ୍ଵ ରହିବ ନା ଏତେ ଦୂର ଜର୍ନୀ କରିକି ଯିବା ଗାଡ଼ିରେ ଅଟୋ ନେଇକି ଗଲେ ହେଲେ କଷ୍ଟ ବଢ଼ିଯିବ ସେଥିପାଇଁ ଦୁଇ ଚାରି ଦିନ ଲାଗିବ ଯାହା ଲାଗୁଛି ମାନେ ବୁଲାବୁଲିକି ଆସିଲା ବେଳେ ପୁରୀ ଏରିଆ ସବୁ ମାନେ କଭର୍ କରିବାକୁ ପଡ଼ିବ ପୁରୀ ଏରିଆଟା ସାରା ସବୁ ହଁ ଲାଗିଯିବ ଯଦି ସେମିତି କହିଲେ ଯାହା ହେଲେ ବି ଆପଣ ବି ଯଦି ଚାହିଁବେ କେଉଁଠି ରହିବେ ନା କ'ଣ କରିବେ ଆଉ ସବୁ ଜାଗାରେ ରହିବାକୁ ଚାହିଁବେ ଯାହା ହେଲେ ଟାଇମ୍ ଲାଗିବନା ଯାହା ହେଲେ ପାଞ୍ଚ ସାତ ଦିନ ଲାଗିବ ସବୁ ବୁଲିକି ଦେଖିବେ ଭଲରେ ଇଏ କରିକି ଯିବେ ଏମତି ହୋଇକି ଆଉ ସବୁ ଜାଗା ଦେଖିକି ସବୁ ଇଏ କରିବେ କିଛି ଅସୁବିଧା ନାହିଁ ଆଉ ରହିବାର ବ୍ୟବସ୍ଥା ବି କରାହେବ ଆପଣ କହିଲେ

ହଁ ହଁ ହଁ ମୁଁ ମୁଁ ପୁରା ରେଡି ହେବି ମୋ ସାମାନ୍ ଯାହାଥିବ ସବୁ ନେଇକି ଆସିବି ଲଗେଜ୍ ଯାହା ଥିବ ଧରିକି ଆସିବି ଆଉ ପୁରୀର ସବୁ ଜାଣିବା ପାଇଁ ହେଲେ ହଁ ଶୁଣନ୍ତୁ ପୁରୀର ସବୁ ଜାଗା ବୁଲିବାକୁ ହେଲେ ପୁରୀ ଏରିଆ ବୁଲିବା ପାଇଁ ଏକା ସପ୍ତାହଟେ ଭିତରେ ଲାଗିବ ଯଦି ସବୁ ଭଲରେ ଜାଣିବାକୁ ହେଲେ ଆଡ଼୍ରେସ୍ ସବୁ ଜାଣିବାକୁ ହେଲେ ହଁ ହଁ